ମୋ ଅବସର ସମୟରେ ମୋ ବଗିଚା କାମ କରିବାକୁ ପସନ୍ଦ କରେ କାରଣ ବଗିଚା କାମ କରିବା ଦ୍ୱାରା ଅନେକ ଗଛ ଲଗାଇ ଥାଏ ସେଇ ଗଛ ଲଗାଇବା ଦ୍ୱାରା ମତେ ବହୁତ ଖୁସି ଲାଗେ ଗଛ ଲଗାଇବା ଦ୍ୱାରା ବଗିଚାରେ ଅନେକ ପନିପରିବା ମୁଁ ଲଗାଇ ଥାଏ ସେଇ ଗଛର ଫଳ ଫଳିବା ଦ୍ୱାରା ମୁଁ ମୋ ନିଜ ପରିବାର ଖାଇବା ସହିତ ଅନ୍ୟକୁ ମଧ୍ୟ ଦେଇ ପାରିଥାଏ ତତ ସଙ୍ଗେ ସଙ୍ଗେ ମତେ ଟି ଭି ଦେଖିବାକୁ ମଧ୍ୟ ଭଲ ଲାଗି ଥାଏ ନିଜର ମାଇଣ୍ଡ ଫ୍ରେସ ପାଇଁ ମୁଁ ଟିଭିର କାର୍ଯ୍ୟକ୍ରମ ଦେଖିବାକୁ ମଧ୍ୟ ପସନ୍ଦ କରିଥାଏ ଏହା ଦେଖିବା ଦ୍ୱାରା ଆନନ୍ଦ ଅନୁଭବ ହେଇଥାଏ ଦେଶ ବିଦେଶର ନିୟୁଜ ମଧ୍ୟ ଜାଣି ହୁଏ ଏବଂ ଦେଶରେ ସରକାର କ'ଣ ସବୁ କରୁଛନ୍ତି ତାହା ମଧ୍ୟ ଅତି ସହଜରେ ମୁଁ ଜାଣିପାରେ